ହଁ ଆମ ବିଦ୍ୟାଳୟରେ ପିଲାମାନେ ବା ଆମ ଅଞ୍ଚଳରେ ଛାତ୍ର ଛାତ୍ରୀମାନେ ଦୌଡ଼ିବାରେ ନିୟୋଜିତ ହୋଇଥାନ୍ତି ଏବଂ ପ୍ରଥମ ଦ୍ଵିତୀୟ ତୃତୀୟ ପ୍ରାଇଜ୍ ମଧ୍ୟ ଅଂଶଗ୍ରହଣ ପାର କରି ପାଇଥାନ୍ତି ଦୌଡ଼ିବା ହେଉଛି ଛୋଟପିଲା ମାନେ ମଧ୍ୟ ଏକ ସୁସ୍ଥ ରହିବାର ପ୍ରଣାଳୀ ଯାହା ମାଧ୍ୟମରେ ପିଲା ଦୌଡ଼ିବା ଦ୍ଵାରା ମଣିଷ ଶରୀରରେ ଥିବା ରକ୍ତ ଗୁଡ଼ିକ ସଞ୍ଚାଳିତ ହୋଇଥାଏ ଯାହା ମାଧ୍ୟମରେ ମଣିଷ ଶରୀରରେ ଏ ର ରକ୍ତଚାପ ହେବାର ବା ହୃଦ୍ ଚୋକ୍ ହେବାର ବହୁତ ସ କମ୍ ପ୍ର କମ୍ ପ୍ରତିଶତ ହୋଇଥାଏ ଏବଂ ଦୌଡ଼ିବା ଦ୍ଵାରା ମଣିଷରେ ଥିବା ଚର୍ବି କମ୍ ହୋଇଯାଇଥାଏ ଏବଂ ଦୌଡ଼ିବା ଦ୍ଵାରା ମଣିଷ ଝାଳ ନିର୍ଗତ ହୋଇଥାଏ ଯାହା ମଧ୍ୟରେ ଥିବା ମଣିଷର ବହୁତ ପ୍ରକାର ରୋଗ ଏହି ଝାଳ ଝାଳ ନିର୍ଗତ ଫଳରେ ରେ ଚାଲି ଯାଇଥାଏ ଏବଂ ଦୌଡ଼ିବା ଦ୍ଵାରା ମଣିଷ ନିଜକୁ ଗୋଟେ ନୂତନ ମଣିଷ ଭାବେ ଗଢ଼ି ତୋଳି ପାରିଥାଏ ଏବଂ ଛୋଟ ପିଲା ଦୌଡ଼ିବା ଦ୍ଵାରା ସେମାନଙ୍କର ରୋଗ ପ୍ରତିଶୋଧ କମି ଯାଇଥାଏ ଏବଂ ବ ସେମାନେ ନିଜକୁ ନୂତନ ଭାବେ ଷ୍ଟ୍ରଙ୍ଗ୍ କରିପାରିଥାନ୍ତି ଏବଂ ସେମାନଙ୍କ ଶରୀରରେ ଏନର୍ଜି ଆସିଥାଏ ଦୌଡ଼ିବା ଦ୍ଵାରା ମଣିଷ ତତ୍ପରତା ହୋଇଥାଏ ଏବଂ ଅଳସୁଆ ପଣରୁ ମୁକ୍ତି ମଧ୍ୟ ପାଇଥାନ୍ତି ତେଣୁ ଛୋଟ ପିଲାଙ୍କୁ ଦୌଡ଼ିବା ହିଁ ଉଚିତ୍ କାମ ହୋଇଥାଏ କାରଣ ଦୌଡ଼ିବା ଦ୍ଵାରା ମଣିଷ ଭିତରେ ଥିବା ବହୁ ପ୍ରକାରର ରୋଗ ଏବଂ ବହୁ ପ୍ରକାର ଅଣୁଜୀବ ଜୀବାଣୁ ସବୁ ମରି ଯାଇଥାନ୍ତି ଓ ରୋଗ ମଣିଷ ଦେହକୁ କେବେ ବି ହେଲେ ଛୁଇଁ ପାରିନଥାଏ